ଦିଦି ନମସ୍କାର ଭଲ୍ ଅଛ ବହୁତ୍ ବହୁତ୍ ଦିନ୍ ପରେ ଆସିଲୁ ହଏ ହଏ ଚପଲ୍ ନେବାର ଥିଲା କେଉଁ ଦେଖୋ ତ ପରି ଇଞ୍ଚର ଦେଖୋ ତ କେତେଟା କଲର୍ ଅଛି କାଁ କାଁ କଲର୍ ଅଛେ ବ୍ଲାକ୍ଟା ଅଛେ ୱାଟରପ୍ରୁଫ୍ ବାଲା ଅଛି କେଁ ଫିତାର ଦେଖାଅ ତ ନାଇତ ଟିକେ ପତଳା ଅଛେ କେନ୍ତା ଲାଗୁଛି ଆଉ ଟିକେ ଇନୁ ଟିକେ ଉଚ୍ଚାଟା ଦେଖ ତ ହଁ ଏଇଟା ଦେଖିବାକୁ ବ୍ଲାକ୍ କଲର୍ର ଗୋଟେ ଆଣ ହ୍ୱାଇଟ୍ କଲର୍ ଆଉ ୟେଲୋ କଲର୍ର ଗୋଟେ ଆଣ ହୁଁ ବ୍ଲାକ୍ କଲର୍ ଟିକେ ଭଲ୍ ଦିଶୁଛି ଯେ ଟିକେ ତା' ଡିଜାଇନ୍ ଟିକେ ଭଲ୍ ନାଇଁ ନ ଏନ୍ତା ଲାଗୁଛି ଆଣି ରଖ ତ ଫିତା ଠିକ୍ ଅଛି ଯେ ଏନ୍ତି କଲର୍ ଏମିତିର ବ୍ଲାକ୍ କଲର୍ ଟିକେ ହାଇର ନାହିଁ ନାଇ କେ ହାଇ ହିଲ୍ର ପାଞ୍ଚ ସାଇଜର ଦେଖ ତ ଭଲ ଦିଶୁଛି ଏଇଟା ଏଇଟା ରଖ୍ ଏଇଟା ରଖ ତ ଏଇଟା ଫିତାର ଦେଖ ତ ହଁ ପାଞ୍ଚ ସାଇଜର ପାଞ୍ଚ ସାଇଜ୍ର ଦେଖ ସାଧାର ଦେଖ ସାଧାର ଆଉ ଅଲଗା ଡିଜାଇନ୍ର ନାହିଁ କି ଏନ୍ତାଟା କଲର୍ ଠିକ୍ ଅଛି ହେଲେ ଡିଜାଇନ୍ ଟିକେ ଅଲଗାର ଦେଖ ତ ହଁ ଏଇଟା ଠିକ୍ ଅଛି ଏଇଟା ପେକ୍ କରିଦିଅ ଏଇଟା ହଁ ଯାଉଛି ଏନ୍ତି ହେଲେ ଆଉ କେବେ ଆସ୍ବି